ହଁ ମ୍ୟାଡ଼ାମ କେମିତି ଅଛନ୍ତି ହଁ ଭଲ ଅଛି ଆଉ କେମିତି କେବେ ଏମିତି ଦୋକାନ ସବୁ କେମିତି ଚାଲିଛି ଆଉ ଏ ଦୋକାନ ଆପଣ କେତେ ବର୍ଷ ହେଲା କ'ଣ କଲେଣି ଆଉ ଫାଷ୍ଟରୁ ଏମତି ଚାଲିଥିଲା ନା ଏବେ ଯେମିତି ବଡ଼ ହେଇକି ଅଛି ସେମିତି ନା ଫାଷ୍ଟରୁ ଏମିତି ହିଁ ବଡ଼ କରିକି କରିଥିଲେ ଓ ଆଚ୍ଛା

ହଁ ଓହୋ ହଁ ହଁ ହଁ ଓହୋ ଆଚ୍ଛା ଯେତେବେଳେ କ'ଣ ହେଉଛି ଏବେ ତ ଭେରାଇଟି ଚା ବହୁତ ବାହାରିଲାଣି ଯେମିତି ମସଲା ଚାହା ହଉ କି ସୁଗାର ପାଇଁ କାହାର ଅଲଗା ନର୍ମାଲ ଲୋକଙ୍କପାଇଁ ଅଲଗା ତ ସେତେବେଳେ କ'ଣ ଏମିତି ଭେରାଇଟି ଚାହା ବିକ୍ରି କରୁଥିଲେ ନା ନର୍ମାଲ ଚାହା ଯେମିତି ବିକ୍ରି କରିବା କଥା କରୁଥିଲେ

ହଁ ନା ଆମେ ତ ଆସୁ କାହିଁକି ନା ଆପଣଙ୍କ ଦୋକାନ ହିଁ ଭଲ ଲାଗେ ସବୁବେଳେ ଯେହେତୁ ପାଖରେ ତେଣୁକରି କି ଭଲ ଲାଗେ ଆଉ ଆପଣଙ୍କ ଚାହା ଫାଷ୍ଟରୁ ତ ଆସି ନଥିଲି ଅବଶ୍ୟ କିନ୍ତୁ ଯେବେଠୁ ଆସିଛି ବହୁତ ଭଲ ଲାଗିଛି ଆଉ ଏବେ ଦୋକାନ ସବୁ ଭଲ ଚାଲିଛି

ହଁ ହଁ ହଁ ଆଚ୍ଛା ଏବେ ସବୁ ଲୋକ କେମିତି ଆସୁଛନ୍ତି ତ ଏବେ ସବୁ ଭେରାଇଟି ଚାହା ବିକ୍ରି କରୁଛ ନା ମାନେ ସେଇ ଗୋଟେ ଫାଷ୍ଟରୁ ଅଲଗା ଚିନି ହଁ ଆଚ୍ଛା ମସଲା ହଁ ହଁ ଆଚ୍ଛା ତ ମସଲା ଚାହା ହେରିକା କଫି ବି ବନାଉଛନ୍ତି କି ଆଚ୍ଛା ଆଚ୍ଛା ହେଲେ ଏତେ ଜିନିଷ ସବୁ ହେଉଛି କ'ଣ କ'ଣ ଚାହା ତଥାପି କ'ଣ ହେଉଛି

ହଁ ଆଚ୍ଛା ହଁ ହଁ ଆଚ୍ଛା ଯେଉଁ କଫିର ତ ଅଲଗା ଅଲଗା ଭେରାଇଟିର ଥିବବି ନା କି କୋଲ୍ଡ କଫି ହଉ କି ହଟ୍ କଫି ହଉ ଆଉ ଫାଷ୍ଟରୁ ଆପଣଙ୍କ ଚାହାର ରେଟ୍ ଯେତିକି ଥିଲା ଏବେ ସେତିକି ଅଛି ନା କ'ଣ ବଢ଼ିଛି ନା କ'ଣ କେମିତି ଆଚ୍ଛା ହଁ ତ ସେତେବେଳେ ଗୋଟେ ଟାଇପ୍ର ଥିଲା ଏବେ ଭେରାଇଟି ଯେହେତୁ ହେଲାଣି ତେଣୁ କରିକି କିଛି ବଢ଼ିଯାଇଛି ହଁ ବଢ଼ୁଛି ହଁ ହଁ ହଁ ସେଇଟା ଠିକ୍ ତ କଫିର ବି ସେଇ ଟାଇମ୍ରେ ଅଲଗା ଥିବ ହଁ ହଁ ସେ କଫି ବି ଏ ଅଲଗା ଅଲଗା ଭେରାଇଟିର ଥିବନା ମାନେ ଯେମିତି କୋଲ୍ଡ କଫି ହଉ କି ହଟ୍ କଫି ହଉ ସେମିତି ସବୁ ଅଲଗା ଅଲଗା ଅଛି ନର୍ମାଲ କଫି ହଉ ହଉ ଠିକ୍ ଅଛି ହଉ ସେମିତି ଭଲରେ ଚାଲନ୍ତୁ ଭଲରେ ରୁହନ୍ତୁ ଆଜ୍ଞା ଆଜ୍ଞା ହଉ ହଉ ଆସୁଛି